ଆପଣ ଇଲେକ୍ଟ୍ରି ଅଫିସ୍ରୁ କହୁଛନ୍ତି କି ଆଜ୍ଞା ଆପଣ ଯେ କ'ଣ ତି ଦୁଇ ମାସ ତଳେ ଆମ ଘରେ ୱାରିଂ କରିକି ଯାଇଥିଲେ ଯେଉଁ ସୁଇଚ୍ ଲଗାଇକି ଯାଇଥିଲେ ଲାଇଟ୍ ଲଗାଇକି ଯାଇଥିଲେ ଫ୍ୟାନ୍ ଲଗାଇକି ଯାଇଥିଲେ ସେସବୁ କ'ଣ ଖରାପ ପଡ଼ିକି ପୋଡ଼ି ଯାଇଛି ନେ ମୁଁ କେଉଁଝରରୁ କହୁଥିଲି ଗାୟତ୍ରୀ

ଆଜ୍ଞା ଆମର ଗ୍ୟାରେଣ୍ଟି ତ ଥିଲା ଗୋଟେ ବର୍ଷ ହବ ବୋଲି କିନା ଦେଖିଲା ବେଳୁ ଦୁଇ ମାସରେ ପୋଡ଼ିଗଲା ନା ନା ସେ ସବୁ ଲାଇଟ୍ ଫ୍ୟାନ୍ ସୁଇଚ୍ ପୂରା ବୋର୍ଡ଼ କତରୁ ସବୁ ଯେଉଁ କ'ଣ ତି ଜଳି ଯାଇଛି ବୋର୍ଡ଼ ପୂରା ଜଳିକି ପୋଡ଼ି ଯାଇଛି ଆଉ ମୁଁ ଆଉ କିଛି ଅଧିକ ଟଙ୍କା ଦେବିନି ମୁଁ ସେତେବେଳେ ଯେଉଁ ଫ୍ୟାନ୍ ଲାଇଟ୍ ଲଗାଇଥିଲି ତା' ପଇସା ଦେବିନି ଆପଣ ତା'ପାଇଁ ପଇସା ଦେବେ ତ ଓ ସେ ଯେଉଁ ଲୋକ ଆସିବେ ସିଏ ଯେଉଁ କାମ କରିବେ ତାକୁ କେବଳ ତାରି ପଇସା ପାଞ୍ଚଶହ ଦେମି ଆଉ ଅଧିକ ଦେଇପାରିମିନି ନା ମୁଁ ତ ଗରିବ ଲୋକ ଆପଣ ତ ଘର ସଜାଡ଼ିକି ଯାଇଛନ୍ତି ଦେଖିଥିବେ ଗୋଟେ ଲାଇଟ୍ ଗୋଟେ ଫ୍ୟାନ୍ ଯାହା ଖାଲି ଲଗାଇଥିଲି ତାକୁ ବି ସିଏବି ପୋଡ଼ିଗଲା ଗୋଟେ ବର୍ଷ ଗ୍ୟାରେଣ୍ଟି ଦେଇଥିଲେ ସିଏ ଆସିବେ ଖାଲି ଲଗାଇବେ ବୋର୍ଡ଼ ତାଙ୍କୁ ପାଞ୍ଚଶହ ଟଙ୍କାରୁ ଅଧିକ ଆଜ୍ଞା ମୁଁ ଦେଇପାରିମିନି ମୋ କତିରେ ନାହିଁ ଟଙ୍କା ସେ ଲୋକ ମୁଁ ତ ଜାଣିଛି ଲୋକ ଆସିଲେ ସଜାଡ଼ିଲେ କେବଳ ପାଞ୍ଚଶହ ଟଙ୍କା ନିଅନ୍ତି ମୁଁ ବି ସେଇ ପାଞ୍ଚଶହ ଟଙ୍କା ଦେମି ଆଉ ଅଧିକ ଟଙ୍କା ଦେଇପାରିମିନି ମୋତେ କ୍ଷମା କରିଦେବେ ମୁଁ ନହେଲେ ଆଉ କେଉଁଠି ବୁଝିମି ଆପଣ ଏତେ ଟଙ୍କା କ'ଣ କହୁଛନ୍ତି ମୁଁ ହଉ ଆଜ୍ଞା ଆଜ୍ଞା ପଠାନ୍ତୁ ଆଜ୍ଞା ମୁଁ ରହୁଛି